ସ୍ଥାନୀୟ ପଶୁପାଳନ ବହୁତ ଭଲ ଚାଷ ବହୁତ ଭଲ କୃଷି ଏହା ସାଧାରଣତଃ ଗ୍ରାମର ଲୋକମାନେ କରିଥାନ୍ତି ସେମାନଙ୍କର ଏହାଦ୍ୱାରା ତାଙ୍କର ଆର୍ଥିକ ଆର୍ଥିକ ନୀତି ସୁଦୃଢ଼ କରନ୍ତି ଏବଂ ସେ ବିଭିନ୍ନ ଗାଈ ଛେଳି ଗୁଡ଼ା ମାଧ୍ୟମରେ ସେଗୁଡ଼ାର ଆର୍ଥିକ ନୀତିକୁ ସ୍ତୃଦୃଢ଼ କରନ୍ତି ଆମ ଘରେ ଦୁଇଟି ଗାଈ ରଖାହେଇଥିଲା ସେ ଦିନର ଗାଈର ମମି ଭଲ ଭାବେ ଯତ୍ନ ନେଉଥିଲେ ସେଇଠାରୁ ଆମର ସାହିରେ ଚାଳିଶ ଟଙ୍କା ଲେଖେ କ୍ଷୀର ଦିଆହେଉଥିଲା ଆଗେ କୁକୁଡ଼ା ଆମ ରଖା ହେଇଥିଲା ମାତ୍ର ସେହା ଆମକୁ ଅନ୍ୟ ଜଣଙ୍କୁ ବିକା ହେଇଗଲା କାରଣ ଗାଈର ସେତିକି ସେବା କରିବା ଦ୍ୱାରା ଆମେ କୁକୁଡ଼ା ସେତିକି ସେବା କରି ହେଉନଥିଲା ତେଣୁ ଆମେ ଦେଇ ଦେଲୁ ମାତ୍ର ଗାଈ ଏପର୍ଯ୍ୟନ୍ତ ଆମ ପାଖରେ ଅଛି ଗାଈକୁ ଆମେ ଗୋମାତା ଭଲି ପୂଜା କରୁ ମମି ସେଇ ଗାଈ ଗାଈ ଦୁଇଟାରୁ ଭଲ ଭାବରେ ଯତ୍ନ ନିଅନ୍ତି ଏବଂ କ୍ଷୀର ଦେଇକି ଆମର ବହୁତ ବିକ୍ରି ମଧ୍ୟ କରାଯାଏ